ସହରରେ କ୍ରିକେଟ ଖେଳିବାଟା ସବୁଠୁ ଭଲ ପସନ୍ଦ ସମସ୍ତଙ୍କର ବି ମୋର ବି ବହୁତ ପସନ୍ଦ କ୍ରିକେଟ ଆମ ଜଗତସିଂହପୁର ଜିଲ୍ଲାରେ କ୍ରିକେଟ ବହୁତ ପ୍ରସିଦ୍ଧ ଆମର ସବୁ ଜିଲ୍ଲାରେ ସବୁ ଗ୍ରାମରେ ବି ପିଲା କ୍ରିକେଟ ଖେଳନ୍ତି କ୍ରିକେଟ ଖେଳଟା ମୋର ବହୁତ ପସନ୍ଦ ଆଉ ମୁଁ ଯେଉଁଠିକି ବି ଯାଏ ଯେଉଁ ସହରକୁ ଯାଏ କି ଯେଉଁ ଜାଗାକୁ ଯାଏ ସେଇଠି ମୁଁ କ୍ରିକେଟ ଖେଳିବାକୁ ମୋତେ ଭଲ ଲାଗେ

ଧୋନି ମୋର ସବୁଠାରୁ ଭଲ ପସନ୍ଦିଦା ଖେଳାଳି ଆଉ ମୁଁ ଆମ ଜଗତସିଂପୁରରେ ମିଠା ବି ବହୁତ ଫେମସ୍ ଜଗତସିଂପୁର ମିଠା ଆମର ରସଗୋଲା କଟକର ଏଇଟା ସବୁଠାରୁ ପ୍ରସିଦ୍ଧ ମିଠା ଆମର ଓଡ଼ିଶାର ଆଉ ରସାବଳି ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରସାଦ ଲାଗେ ରସାବଳି ଆଉ ସିଏ ବି ମୋର ବହୁତ ପସନ୍ଦ ଆଉ ଡ୍ରେସ୍ ମୋର ଡ୍ରେସ୍ ପିନ୍ଧା ବି ବହୁତ ପସନ୍ଦ ଆମର ଆମର କିଲର ବ୍ରାଣ୍ଡ ସେଇଟା ଭଲ ବ୍ରାଣ୍ଡେଡ଼ କମ୍ପାନୀର ଡ୍ରେସ୍ ଭଲ ସୁଇଟେବୁଲ୍ ଆଉ ଭଲ ଲାଗେ ପିନ୍ଧିବାକୁ